ମୁଁ ହଜାର ଟଙ୍କା ଦେଇ ଗୋଟେ ପ୍ୟାଣ୍ଟ କିଣିଥିଲି ମୁଁ ଦୁଇ ସପ୍ତାହ ହେଲା ୟ୍ୟୁଜ୍ କଲି ତା'ପରେ ମୁଁ ଜାଣିବାକୁ ପାଇଲି ଯେ ପ୍ୟାଣ୍ଟର କଲର୍ ପଳାଉଅଛି ସାଇଡ଼ରେ ସବୁ ଷ୍ଟିଚ୍ ଖସିଯାଉଛି ମୋର କଷ୍ଟ ବେକାରେ ଗଲା ପଇସା ବି ମଧ୍ୟ ବେକାରେ ଗଲା ପେଣ୍ଟର କ୍ୱାଲିଟି ବି ଧିରେ ଧିରେ ଧିରେ କମିଯାଉଛି ତାର କପଡ଼ା ଷ୍ଟିଚିଂ ମଧ୍ୟ ଖସିବାରେ ଲାଗୁଛି ବହୁତ ଖରାପ କ୍ୱାଲିଟିର ପ୍ୟାଣ୍ଟ ମୋତେ ଦେଇଦେଲେ ସେ ଦୋକାନ ବାଲା ତେଣୁ କରି ମୁଁ ବହୁତ ଦୁଃଖିତ ଅଛି